ଆମ ଏରିଆରେ ବହୁତ ସାରା ସିଲାଇ ସିଲାଇ ବହୁତ୍ ଭଲ କରନ୍ତି ଲୋକମାନେ ଆଉ ପ୍ରାୟତଃ ବହୁତୁ ଘର ଘର ସିଲାଇ ଆଉ ସେମାନେ ବହୁତ ଭଲ ଡିଜାଇନ୍ ଡିଜାଇନ୍ ସିଲେଇ କରନ୍ତି ଯେମିତି ବି ଅର୍ଡ଼ର ଆସୁ ଯେତେଟା ବି ଅର୍ଡ଼ର ଆସୁ ସିଲାଇରେ ପ୍ରଥମେ ଆମ ଅଞ୍ଚଳରେ ଆଉ ଯେଉଁ ଯେତିକି ବୁଣାବୁଣି ହେଉଛି ଆମର ଯେଉଁ ହେଉଛି ଯେଉଁ ପାଛିଆ ଟୋକେଇ ଟୋକେଇ ଯାହାବି ସବୁ ବୁଣାବୁଣି ହେଉଛି ସେସବୁ ବହୁତ୍ ଭଲ ବୁଣନ୍ତି ଏପଟେ ଆମର ଲୋକମାନେ ବହୁତ୍ ଭଲ ବୁଣନ୍ତି ପାଛିଆ ପାଛିଆ ସବୁ ବୁଣିକି ନେଇକି ବିକ୍ରି କରନ୍ତି ଆଉ ସେଇଥିପାଇଁ ସେଇ ପାଛିଆ ପାଛିଆ ବୁଣିକି ବିକ୍ରି କରିବା ତାଙ୍କର ଘର ସବୁ ଚଳୁଛି ସେମାନଙ୍କର ବେଶୀ ଆମର ସିଲାଇଟା ବେଶୀ ଭଲ ହେଉଛି ସିଲେଇ ଯେଉଁ ପ୍ରକାର ସିଲାଇ ହେଉ ଯେଉଁ ପ୍ରକାରର ଡିଜାଇନ୍ ହଉ ସବୁ ମାନେ ଯେତେବେଳେ ଅର୍ଡ଼ର ଆସିଲେ ସାଙ୍ଗେ ସାଙ୍ଗେ ସିଲାଇ କରି ଦେଉଛନ୍ତି ଆଉ ବଢ଼ିଆ ବଢ଼ିଆ ସବୁ ମାନେ ସିଲାଇ ଏତେ ଭଲ ହେଉଛି ସମସ୍ତଙ୍କ ମନ ପସନ୍ଦ ହେଉଛି ସିଲାଇ ସବୁ ପୋଷକ ସବୁ ତିଆରି ହେଉଛି